ଆଜ୍ଞା ମୁଁ ପର୍ଶୁରାମ କହୁଥିଲି ଆପଣଙ୍କ ରେଷ୍ଟୁରାଣ୍ଟରୁ ଗୋଟେ ମିଲ ଅର୍ଡ଼ର କରିଥିଲି ସେଗୁଡ଼ା ତ ମୁଁ ରିଜେକ୍ଟ କରିଦେଇଥିଲି ସେ ପେମେଣ୍ଟଟା କ'ଣ ପାଇଁ ମୁଁ ପାଇନି

ବର୍ତମାନ ସାର୍ ତ ମୁଁ ତ ବ୍ୟସ୍ତ ଅଛି ଏଇନା ଯାଇପାରିବିନି ମୁଁ ଯାଇକି ସନ୍ଧ୍ୟାବେଳକୁ ପଇସା ଆଣିବି ହେରି